ଆମର୍ ଏରିଆନେ ବି ଅଛନ୍ ଆରୁ ଡାଇଷ୍ଟୋକ୍ ମାନେ ମନେ ଯେନ୍ଟା ପ୍ରାଣୀ ଚିକିତ୍ସକ୍ ବୋଲଛନ୍ ତାକେ ଓଡ଼ିଆ ଭାଷନେ ସେମାନେ ଅଛନ୍ ଟମନ୍ କ୍ଵାଟର୍ ବି ଅଛି ସେମାନେ ଆସିକରି ଆମ୍ ଏଇନା ସବୁ ପଶୁ ପକ୍ଷୀ କେ ଇଞ୍ଜେକ୍ସନ୍ ଦଉଛନ୍ ଟୀକାକରଣ କରୁଛନ୍ ମାସ୍ କେ ମାସ୍ ଆରୁ ହେତିକାକି ପଶୁ ପକ୍ଷୀ ବବୁ ସୁସ୍ଥ ରହୁଛନ୍ ଆମର୍ ପାଖେ ପାଖେ ସବୁ ଅଛନ୍ ଯେତେବେଲେ ଡାକିଲେ ଆଉଛନ୍ ସେମାନେ ଆରୁ ସବୁ ସେମାନେ ସବ୍ କେ ବୁଝଉଛନ୍ ଇଞ୍ଜେକ୍ସନ୍ ଦିଅ ସାଲାଇନ୍ ଦିଅ ମେଡ଼ିସିନ୍ ଖୁଅ କ୍ଷୀର୍ ମୀର୍ ସବି ଦଉଛନ୍ ଘର୍ କେ ଘର୍ ଆରୁ ସବୁ ସୁବିଧା କରୁଛନ୍ ଆମ୍ ଟା ଲାଷ୍ଟ୍ ଥର୍ ଗଲା ମାସ୍ ଦିଆ ହେଇଥିଲା ଇଞ୍ଜେକ୍ସନ୍ ଆମ ଛେଲ୍ କେ ଆର୍ ଏବେ ଭଲ୍ ଅଛି ମଝି ମଝିନେ ଝାଡ଼ା ବାନ୍ତି ବି ହଗାସନ୍ ଛେଲ୍ ମାନେ ସେଇଟା ବି ସୁବିଧା ଅଉଛନ୍ ସାଲାଇନ୍ ଦଉଛନ୍ ଇଞ୍ଜେକ୍ସନ୍ ଦଉଛନ୍ ମେଡ଼ିସିନ୍ ଖାଇବାକୁ ବି ଦଉଛନ୍ ସବୁ କିଛି ଅସୁବିଧା ନାଇଁ ହେବା ଆରୁ ଏ ଛେଲ୍ ଗାଈ ମାନ୍ କେ କମ୍ ସେ କମ୍ ମାସ୍ କେ ତାକର୍ ଖର୍ଚ୍ଚ ହିସାବେ ଟଙ୍କା ପାଞ୍ଚ ହଜାର ବି ହଉଥିବା ସେମାନେ ଗଭର୍ଣ୍ଣମେଣ୍ଟ୍ ଦଉଛେ ଆମେ ନେଇ ନବା ସେ ଆମେ ନେଇ ଦେବା ସେ ପଇସା